ପରିବର୍ତ୍ତିତ ଜଳବାୟୁ ଆମ ଅଞ୍ଚଳର କୃଷିକୁ ପ୍ରଭାବିତ କରୁଛି ଆମର ବର୍ଷା ହୋଇସାରିଲା ପରେ ଆମ କୃଷି ଯେଉଁ ଟାଇମରେ ଆମେ ଚାଷ କରିଥିବା ଅତ୍ୟଧିକ ବର୍ଷା ଆସିଗଲେ ଆମର ଚାଷ ନଷ୍ଟ ହୋଇଯାଉଛି ଏବଂ ମରୁଡ଼ି କଠିନ ଶୀତ ବାତ୍ୟା କୁଆପଥର ମାଡ଼ ଏମାନେ ତ ଯେତିକି ଯେଉଁ ଟାଇମରେ ଯାହାର ଏବେ ଶୀତ ଦିନରେ ଖରା ହେବା ବର୍ଷା ଦିନରେ ବର୍ଷା ନହେବା ଏସବୁର ମୂଳ କାରଣ ହେଉଛି ଆମର ଜନସଂଖ୍ୟା ତ ଜନସଂଖ୍ୟା ପାଇଁ କହିକି ଆମର ପରିବର୍ତ୍ତିତ ଜଳବାୟୁ ଉପରେ ଇଫେକ୍ଟ ପଡ଼ୁଛି ଯେଉଁ ଫଳରେ ଚାଷୀମାନଙ୍କର ବହୁତ କିଛି କ୍ଷତି ସହିବାକୁ ପଡ଼ିଥାଏ ଏହାର ପ୍ରତିବନ୍ଧକ ହେଉଛି ଆମର ଗଛ ଅଧିକ ନ କଟିବା ଯେଉଁପରି ଭାବରେ ଆମର ବର୍ଷା ଠିକ ସେ ହେବ ବର୍ଷା ଠିକ ସେ ହୋଇସାରିଲା ପରେ ବର୍ଷା ଠିକସେ ହେଲେ ତ ଚାଷ କରିବା ପାଇଁ କିଛି ଅସୁବିଧା ନାହିଁ ଏବଂ ବର୍ଷା ହେଲେ ଆମର ମରୁଡ଼ି ହେବନି ବାତ୍ୟା ବନ୍ୟା କୁଆପଥର ବର୍ଷା ବି ହେଲେ ଚାଷ ମାନଙ୍କୁ ବହୁତ କିଛି କ୍ଷତି ସହିବା ପାଇଁ ପଡ଼ୁଛି ସେଥିପାଇଁ ଆମର ଏଗ୍ରିକଲଚରାଲ ଡିପାର୍ଟମେଣ୍ଟରେ ମଧ୍ୟ ଆମର କହିବାକୁ ପଡ଼ିବ ଏମିତି କିଛି ଆମର ଯାହା କୃଷକ ମାନଙ୍କର ଯେଉଁ ଅସୁବିଧା ହେଉଛି ସେଇଥିପାଇଁ କିଛି ଗୋଟିଏ କରିବା ପାଇଁ